ହଁ ମୁଁ ସିଧାସଳଖ ଅଗ୍ନିରେ ରୋଷେଇ କରିଛି ଏହା ଗ୍ୟାସ୍ ଓ ଇଣ୍ଡକ୍ସନ୍ ଠାରୁ ଭିନ୍ନ ଅଟେ ଏଥିରେ କାଠ ଘଷି ଇତ୍ୟାଦିକୁ ଇନ୍ଧନ ଭାବେ ବ୍ୟବହାର କରାଯାଏ ଏଥିରେ ଧୂଆଁ ବାହାରି ଥାଏ ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହୁଏ ଧୂଆଁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ଏଥିରେ ବିଭିନ୍ନ ଶ୍ୱାସ ରୋଗ ହୋଇଥାଏ